ହଁ ହେଲୋ ଆଜ୍ଞା ହଁ ମୁଁ ଅର୍ଡରଟା କରିଥିଲି ହଁ ମୁଁ ସିଙ୍ଗଡ଼ା ଆଉ ବରା କରିଥିଲି ମୋର ଅର୍ଡରଟା ମୋତେ ଯଥା ଶୀଘ୍ର ଟିକେ ଆଣିଦେଲେ ଭଲ ହୁଅନ୍ତା ଆଉ ଆପଣ ମୋ ସ୍ଥାନଟା ଜାଣିଛନ୍ତି ପରା ହଉ ଆଉ ଯଦି ଜାଣିନାହାନ୍ତି ତାହେଲେ ମୁଁ ମୋ ସ୍ଥାନଟା ବି କହିଦେବି ଆପଣ ଯଥା ଶୀଘ୍ର ଟିକେ ମୋର ଅର୍ଡରଟା ମୋତେ ମୋ ପାଖରେ ଟିକେ ଆଣିଦେଲେ ମୁଁ ବହୁତ ଖୁସି ହୁଅନ୍ତି ଆଉ ମୋତେ ବହୁତ ଭୋକ ବି ଲାଗିଲାଣି ସେ ସେଥିପାଇଁ ମୁଁ ଆପଣଙ୍କୁ ଦୟାକରି ଟିକେ ଜଲ୍ଦି ଆଣିବାକୁ କହୁଛି ଆଉ ମୋ ଲୋକେସନ୍ ମାନେ ମୋ ସ୍ଥାନଟା ହେଉଛି ଡିଷ୍ଟ୍ରିକ୍ଟ ହେଉଛି ନବରଙ୍ଗପୁର ପୋଷ୍ଟ ହେଉଛି ମଦଲପୁର ଗ୍ରାମ ହେଉଛି ଗାଧୁବାକୁଦରା ଆପଣ ମୋତେ ଜଲ୍ଦି ଟିକେ ଏଇ ଆଡ୍ରେସ୍ରେ ମୋ ଅର୍ଡରଟା ଆଣିଦିଅନ୍ତୁ ଦୟାକରି ଟିକେ ଜଲ୍ଦି ଆଣିବାକୁ ଚେଷ୍ଟା କରନ୍ତୁ ଆଉ ଏ ଆଡ୍ରେସରେ ଆସନ୍ତୁ ମୁଁ ଅଛି